ଆମର ମୁଖ୍ୟତଃ ଆଦିବାସୀ ମାନେ ତାଙ୍କର ପାରିଶ୍ରମିକ ସମୟକୁ ମୋନରଞ୍ଜନ କରିବାପାଇଁ ସେମାନେ ନିଜର ପର୍ବ ମାଧ୍ୟମରେ ମନୋରଞ୍ଜନ କରିଥାନ୍ତି ସେମାନଙ୍କର ମୁଖ୍ୟତଃ ମକରସଂକ୍ରାନ୍ତିର ପର୍ବ ଧୁମ୍ଧାମ୍ରେ ପାଳନ କରିଥାନ୍ତି ଏହି ପର୍ବରେ ସେମାନେ ସବୁ କିଛି ଭୁଲି ବହୁ ଖୁସି ମନରେ ପାଳନ କରିଥାନ୍ତି ଘୁମୁରା ନାଚ କୁଚୁପୁଡ଼ି ବଣ୍ଡାମାନେ ମଧ୍ୟ ସେମାନଙ୍କର ପର୍ବ ପର୍ବରେ କାନ୍ଧ କୁ କାନ୍ଧ ମିଳାଇ ହାତ କୁ ହାତ ଧରି ନାଚ କରିଥାନ୍ତି ସେମାନେ ଏହି ପର୍ବରେ ନିଜର ମୋନରଞ୍ଜନକୁ ବହୁ ଖୁସି ହବାରେ ଅତିବାହିତ କରିଥାନ୍ତି